ମୁ ଜଣେ ମଧ୍ୟବିତ୍ତ ପରିବାରର ସଦସ୍ୟ ମୋର ବାପା ମା' ମୁଁ ମୋର ଦୁଇ ଭଉଣୀ ମୋର ସ୍ତ୍ରୀ ତିନୋଟି ଛୁଆ ଆମର ହେଉଛି ଗୋଟେ ଖୁସି ସଂସାର ଖୁସି ସଂସାର ଭିତରେ ଆମେ ବେଶ ମଉଜ ମଜଲିସ ରେ ଅଛୁ ଆଉ ମୋ ଭଉଣୀ ମାନଙ୍କ ବିବାହ ପରେ ମୁଁ ଏକଦମ ଘରେ ଏକୁଟିଆ ଏକଦମ ଖୁସିରେ ଜୀବନ ଯାପନ କରୁଛୁ ଜୀବନ ଯାପନ ଭିତରେ ଅଛି କିଛି ଦୁଃଖ କିଛି ସୁଖ ଦୁଃଖ ସମୟରେ ଦୁଃଖ ସୁଖ ସମୟରେ ସୁଖ ସବୁ କିଛି ଭାଗିଦାରୀ କରି ଆମେ ଚଳି ଆସିଛୁ ବାପାଙ୍କ କଥାରେ ଏକମନିତ ହୋଇ ଆମେ ଚଳୁଛୁ ବାପା ହେଉଛନ୍ତି ଆମର ଘରର ମୁଖିଆ ବାପାଙ୍କ କଥା ଅନୁସାରେ ଆମେ ଘରେ ଚଳୁ ସାଙ୍ଗ ମାନେ ମୋର ବହୁତ ଭଲ ବହୁତ ମତେ ସ୍ନେହ କରନ୍ତି ଯେତେବେଳେ ମୁଁ ବାହାରକୁ ଖଟିବା ପାଇଁ ଯାଏ ସେମାନେ ମଧ୍ୟ ମୋ ସାଥିରେ କେହି କିଛି ସାଙ୍ଗ ଯାଆନ୍ତି ଖଟିବା ପାଇଁ ଆଉ ଏବଂ ଗାଁ ରେ କିଛି ସାଙ୍ଗ ରହନ୍ତି ଯେ ସେମମାନେ ବହୁତ ମନ ଦୁଃଖ କରନ୍ତି ପାଖରେ ଥିଲା ବାହାରକୁ ଗଲା କିନ୍ତୁ ବାହାରୁ ଆସିଲା ପରେ ବହୁତ କିଛି ଖୁସି ମାନେ ପିକନିକ କରୁ ବା ଭୋଜି ଭାତ ଠୁ ନେଇ କଥା ବାର୍ତ୍ତା ଭଲ ମନ୍ଦ ମାନେ ବୁଝା ସୁଝା ବହୁତ କିଛି ଆମେ ଏମିତି ଗାଁ ମୁଣ୍ଡରେ ବସି କଥା ବାର୍ତ୍ତା ହେଉ ଭଲ ଗାଁ ର ଭଲ ମନ୍ଦ ହାନି ଲାଭ ସବୁ କିଛି ବୁଝିବା ପାଇଁ ହେଲେ ଏ ସାଙ୍ଗ ମାନଙ୍କଠୁ ହିଁ ଠିକ ସଠିକ ଖବର ଟି ମିଳେ ସାଙ୍ଗ ଅତି ପ୍ରିୟ ସାଙ୍ଗ ଜଣେ ସେ କିନ୍ତୁ ମୋର ସେ ଗଭର୍ଣ୍ଣମେଣ୍ଟ ସର୍ଭିସ ବାଲା କିନ୍ତୁ ସେ ଆଜି ମଧ୍ୟ ଚାହୁଁଛି ଯେ ଇଏ ମଧ୍ୟବର୍ତ୍ତୀ ପରିବାରର ହେଲେ ମଧ୍ୟ ସେ ଗଭର୍ଣ୍ଣମେଣ୍ଟ ସର୍ଭିସ ବାଲା ମଧ୍ୟ ମତେ ଚାହୁଁଛି ସେ ନାଇଁ ନାଇଁ ମୁଁ ତା ସମକକ୍ଷ ବୋଲି ମତେ ବହୁତ ଆଗ୍ରହ କରେ